ମୁଁ ଓଡ଼ିଶାରେ ଜନ୍ମ ହୋଇଛି ମୋ ଭାଷା ଓଡ଼ିଆ ମୁଁ ଯେତେବେଳେ ଚି ଧରାପୃଷ୍ଠରେ ଜନ୍ମ ଲେଲି ସେତେବେଳେ ମୋ ବାପା ମାଆ ମୋତେ ଓଡ଼ିଆ ହିଁ ଶିଖେଇଲେ ବାପା ଡ଼ାକିବା ବୋଉ ଡ଼ାକିବା କକା ଡ଼ାକିବା ଭାଇ ଭଉଣୀ ଏସବୁ ଓଡ଼ିଆରେ ଶିଖେଇଲେ ଯେତେବେଳେ ମୁଁ ଚାଟଶାଳୀ ଗଲି ସେଠି ବ୍ରହ୍ମା ବିଷ୍ଣୁ ମହେଶ୍ୱର ସେସବୁ ଚାଟଶାଳୀରେ ଶିଖିଲି ତାପରେ ଅ ଆ ଅ ଆ ହରସେଇ ଦିରଘେଇ ଏସବୁ ଓଡ଼ିଆରେ ଶିଖିଲି ମୁଁ ଆଜି ଓଡ଼ିଶାରେ ଜନ୍ମ ନେଇଥିବାରୁ ବହୁତ ଗର୍ବ ଅନୁଭବ କରୁଛି ମୋ ଭାଷା ଓଡ଼ିଆ ଓଡ଼ିଆ ଭାଷାଟା ସବୁଠୁ ଭଲ ଭାଷା ଓଡ଼ିଆ ଭାଷା ହିଁ ବହୁତ ଭଲ ଓଡ଼ିଶାରେ ସମସ୍ତ ଖଣ୍ଡବାକ୍ୟ ଖଣ୍ଡବାକ୍ୟ ଅଣ୍ଟି ଛୁରୀ ତଣ୍ଟି କାଟେ ଅଣ୍ଟି ଛୁରୀ ତଣ୍ଟି କାଟେ ଭାଇ ହେଲା ଭାଇ ଭଗାରୀ ନଈ ନଦେଖୁ ଲଙ୍ଗଳା ରୁଷିଲା ପୁଅର ଭାଗ ଅଧିକ ଅତି ଲେମ୍ବୁ ଚପୁଡ଼ିଲେ ପିତା ବାରିକ ଦେଖିଲେ ନଖ କଅଁଳେ ନା ନଈ ନଦେଖୁ ନଙ୍ଗଳା ଅତି ଲେମ୍ବୁ ଚିପୁଡ଼ିଲେ ପିତା ଅତି ଲେମ୍ବୁ ଚିପୁଡ଼ିଲେ ପିତା ଭାଷାକୁ ଓଡ଼ିଆ ଭାଷା ବୋଲି ମୁଁ ବହୁତ ଗର୍ବ ଅନୁଭବ କରୁଛି ଗର୍ବ ସରୁ ନଈର ଛୋଟ ସାପର ବିଷ ଅଧିକ ସରୁ ନଈର ସୁଅ ଟାଣ ଜୀବନର ରାସ୍ତା ଅଙ୍କା ବଙ୍କା ଲେଉଟିଲା ବାଘ ମଣିଷ ଖାଏ ଅଣ୍ଟି ଛୁରୀ ତଣ୍ଟି କାଟେ ଅଜାଗା ଘା ଦେଖି ହୁଏ ନା ଦେଖେଇ ହୁଏ